ସାଧାରଣତଃ ଲୋକମାନେ ମାଛକୁ ବେଶୀ ଖାଇଥାନ୍ତି ପୂର୍ବ ଯୁଗରୁ ପୂର୍ବ ଯୁଗର ଲୋକମାନେ ମାଛ ହିଁ ଖାଉଥିଲେ ମାଂସକୁ ଖାଉନଥିଲେ ବର୍ତ୍ତମାନ ଯୁଗରେ ମାଛ କୁ ମଧ୍ୟ ଖାଉଛନ୍ତି ମାଂସ ମଧ୍ୟ ଖାଉଛନ୍ତି କିନ୍ତୁ ମାଛରେ ବେଶୀ ଭିଟାମିନ୍ ଥାଏ ମାଛ ସବୁପ୍ରକାର ମାଛ ଲୋକ ଖାଇଥାନ୍ତି ତା'ଭିତରୁ ଇଲିଶି ଭାକୁର ଚୁନା ମାଛ ଏଇସବୁ ମାଛ ଖାଇଥାନ୍ତି ଏଇସବୁ ମାଛରେ ବହୁତ ପ୍ରୋଟିନ୍ ଥାଏ ତେଣୁ କରିକି ଏଇସବୁ ମାଛକୁ ଆମେ ବେଶୀ ଖାଇଥାଉ ଏଇସବୁ ମାଛରେ ମାନେ ଖାଇବାକୁ ମଧ୍ୟ ସ୍ଵାଦିଷ୍ଟ ଲାଗିଥାଏ ତେଣୁ କରିକି ଏଇସବୁ ମାଛ ଖାଇବା ଦ୍ୱାରା ଆମର ଦେହର କେତେକ ରୋଗ ମଧ୍ୟ କମିଯାଇଥାଏ ତେଣୁ କରି ପୂର୍ବ ଯୁଗର ଲୋକମାନ ମାନେ ମାଛ ଖାଇବାକୁ ବେଶିକାଲି ପସନ୍ଦ କରୁଥିଲେ ତାଙ୍କର ମାଛ ବହୁତ ପ୍ରିୟ ଥିଲା ତେଣୁ କରି ଆମେ ମାଛ ହିଁ ଖାଇଥାଉ ଆମ ଦେହ ପାଇଁ ବେଶୀ ଉପଯୋଗିତା ଯେଉଁକି ମାନେ ଆମ ଦେହର ରୋଗକୁ ସବୁ ନିରୋଗ କରେ ଯେଉଁ ମାଛରେ ଭିଟାମିନ୍ ଅଧିକ ଥାଏ ସେ ମାଛ ହେଉଛି ଚୁନା ମାଛ ରୋହି ମାଛ ଏଇସବୁ ମାଛ ଆମେ ଖାଇବାକୁ ବେଶୀ ପସନ୍ଦ କରୁ ଏଇସବୁ ମାଛ ଖାଇବା ଦ୍ଵାରା ଆମର ଦେହରେ ଥିବା ରୋଗ ମଧ୍ୟ ନାଶ ହୋଇଥାଏ